ହଁ ହ୍ୟାଲୋ ନମସ୍କାର କୁହନ୍ତୁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ସାଧନା ଇଲେଟ୍ରିସିଟିରୁ କହୁଥିଲି

ଭଲ ପଡ଼ୁନି ମାନେ କ'ଣ ଭଲ ପଡ଼ିନି କୋଉ କ'ଣ ଭଲ ପଡ଼ିନି ଆପଣଙ୍କ ବୋର୍ଡ଼ ଦେଇନାହାନ୍ତି ନହଲେ କେଇ ଦିନ ହେଲାଣି ଆପଣଙ୍କ ୱାଇରିଙ୍ଗ୍ କରିବାର ପନ୍ଦର ଦିନ ହେଇଛି କ'ଣ ହେଇଛି ବୋର୍ଡ଼ କି ପ ବୋର୍ଡ଼ ତ ସେମିତି ଥିବ କ'ଣ ବୋର୍ଡ଼ ମାନେ ସେମିତି ତ କଳଙ୍କି ଖାଇନଥିବ ତ କିଛି ନାହିଁ କ'ଣ ହେଇଛି କି ଏକ୍ଚୌଲି ବୋର୍ଡ଼ର ଯଦି କିଛି ମାନେ ପନ୍ଦର ଦିନ ସେମିତି କିଛି ତ ମାନେ ପ୍ରୋବ୍ଲେମ୍ ହେବା କଥା ନୁହଁ କ'ଣ ହେଇଛି କହୁ ନାହାନ୍ତି କ'ଣ ପ୍ରକୃତରେ କ'ଣ ଗୋଟେ ପ୍ରୋବ୍ଲେମ୍ ହେଇଛି ଆପଣଙ୍କର ଆପଣଙ୍କ ଫ୍ୟାନ୍ ପ୍ରୋବ୍ଲେମ୍ ହେଲା ନା ନା ତାର ର ପ୍ରୋବ୍ଲେମ୍ ହେଇଛି ନା ସ୍ୱିଚ୍ର ପ୍ରୋବ୍ଲେମ୍ ହେଇଚି ନା କ'ଣ କି ଫ୍ୟୁଜ୍ ଫ୍ୟୁଜ୍ କ'ଣ ଏକ୍ଚୌଲି ଆପଣଙ୍କ ପ୍ରୋବ୍ଲେମ୍ କ'ଣ ବୋର୍ଡ଼ ମାନେ ବୋର୍ଡ଼ ର ଆଉ ପ୍ରୋବ୍ଲେମ୍ ହୁଅନ୍ତା କି ମାନେ କ'ଣ ଆଇଟମ୍ ର ପ୍ରୋବ୍ଲେମ୍ ଥିବନା କି କ'ଣ ସର୍ଟ ହେଇଛି ୟେ ଇଏ ହେଇଛି ନା କ'ଣ ବୋର୍ଡ଼ ର କ'ଣ ପ୍ରୋବ୍ଲେମ୍ ହେଉଛି ଆପଣଙ୍କର ବଲ୍ବ୍ କ'ଣ କୁହନ୍ତୁ କୁହନ୍ତୁ ମ୍ୟାଡ଼ାମ୍ କ'ଣ ଆପଣଙ୍କ ନେଟୱାର୍କ୍ ପାଉନିକି ନେଟୱାର୍କ୍ କୁ ଆସନ୍ତୁ ଆଉ କଥା ହୁଅନ୍ତୁ ଟିକେ ଶୁଭା ଯାଉନି ଟିକେ ହୁଁ କୁହନ୍ତୁ ମ୍ୟାଡ଼ାମ୍ ଏବେ ଶୁଭିଲା କୁହନ୍ତୁ

ହଁ ଲଗେଇଲିଣି କ ମାନେ କ'ଣ ମାନେ ଜଳୁନିନା ଫ୍ୟୁଜ୍ ହେଲା କ'ଣ ମୁଁ ବୁଝି ପାରୁନି ଆପଣଙ୍କ କଥା ଆପଣ କହିଲେ ବୋର୍ଡ଼ ଫୋଡ଼୍ ବୋଲି ପୁଣି କହୁଛନ୍ତି ବଲ୍ବ୍ ଲଗେଇଛନ୍ତି ମାନେ କ'ଣ ମୁଁ କିଛି ମ୍ୟାଡ଼ାମ୍

କ'ଣ ଅଲଗା କମ୍ପାନୀର ବଲ୍ବ୍ ଲାଗିଯାଇଛି ବୋଲି କହୁଛନ୍ତି ନା କ'ଣ ମାନେ ହାବେଲ୍ ଯୋଉ କୁହାଯାଇଥିଲା ହାବେଲ୍ ଲଗାହେଇନି ଅଲ୍ଗା ଲାଗିଯାଇଛି କହୁଛନ୍ତି ନା କ'ଣ ଓ ତାହାଲେ ହାବେଲ୍ ର ବେଲେ ସେଟା ଭଲ୍ ଲାଗୁନି କି ନା କ'ଣ ନା ଜଳୁନି ତାହାଲେ ଆପଣ ଯେଉଁ ୱାଇରିଙ୍ଗ୍ କରିଥିଲେ ତା'ର ବିଲ୍ ଆପଣଙ୍କ ପାଖରେ ଅଛି

ଆପଣଙ୍କ ନାଁ ଆମର ସିଲ୍ଫିଲ୍ ସବୁ ପଡ଼ିଛି ବିଲ୍ରେ ତ ଗୋଟେ ଜିନିଷ କରନ୍ତୁ ଆପଣ ଯୋଉ ବଲ୍ବ୍ଟ କିଣିଥିବେ ବ ଦେଖିଲେ ବଲ୍ବ୍ରେ ଆମର ଖାଲି ବଲ୍ବ୍ ଜଳୁନି ନା ଆଉ କ'ଣ ଖାଲି ବଲ୍ବ୍ ଖାଲି ବଲ୍ବ୍ ଟା ମାନେ କଟିଗଲା ଅଧାରୁ କହୁଛନ୍ତି ତ ନା କ'ଣ ଖାଲି ବଲ୍ବ୍ ପୋଡ଼ିଛି ଆଉ କିଛି ଆଉ ସବୁ ଠିକ୍ ଠାକ୍ ଅଛି ତ ଆଉ ତାହାଲେ ବଲ୍ବ୍ ଲାଗିବ ତାହାଲେ ଆପଣ ଦେଖିଲେ ସେ ବଲ୍ବ୍ରେ ଯୋଉ ଆମ ଡେଟ୍ ପକେଇ ଥିଲୁ ସେ ଡେଟ୍ ର ଏକ୍ସପାୟେରି ଅଛି ନା ନାହିଁ

ନାଇ ଟୁ ପଏଣ୍ଟ୍ ଫାଇଭ୍ ର ନେଇଛନ୍ତି ଠିକ୍ ଅଛି ସେ ଯଦି ମାନେ ଆପଣଙ୍କ ବୋର୍ଡ଼ ଯଦି ସର୍ଟସଟ୍ ଥିବ କି କ'ଣ ଆପଣଙ୍କର ର ଯଦି ବୋର୍ଡ଼ କାପାସିଟି ନଥିବ ସେ କମ୍ ଭୋଲ୍ଟେଜ୍ ରେ ଲଗେଇ ଥିବେ ସାର୍ ମାନେ ଯୋଉ ଯାଇଥିଲେ ଆଁ ସେଇଟାର ଅଲଗା ଜିନିଷ ଆପଣଙ୍କ ବୋର୍ଡ଼ ଉପରେ ହିଁ ଡିପେଣ୍ଡ୍ କରୁଛି ଆପଣଙ୍କ ଟ୍ରାନ୍ସଫର୍ମାକୁ ନେଇକି କିନ୍ତୁ ଆପଣଙ୍କର ଯୋଉ ବଲ୍ବ୍ଟା ମୁଁ ନା ନା ସେଟା ମୁଁ ବୁଝିଲି ଆପଣଙ୍କର ଯୋଉ କାପାସିଟି କୁ ନେଇକି ବି ଲଗା ହେବନା ଯଦି ଅଧିକା ଲଗେଇ ଦେବେ ସୋପଜ୍ ଫ୍ୟୁଜ୍ଫାଜ୍ ପଳେଇଥିବା ସବୁ ମୋ କହିବା ମାନେ ଆପଣ ଯୋଉ ବଲ୍ଟା ହଁ ଠିକ୍ ଅଛି ମ୍ୟାଡ଼ାମ୍ ଗୋଟେ ଜିନିଷ କରନ୍ତୁ ଆପଣ ଯୋଉ ବଲ୍ବ୍ ଆପଣ ବଲ୍ବ୍ ଦେଖନ୍ତୁ ଯେହେତୁ ବଲ୍ବ୍ଟା କି ବଲ୍ବ୍ ପୋଡ଼ାପୋଡ଼ି କରିନି ତ ନା କ'ଣ ଅଛି ଠିକ୍ ଠାକ୍ ଅଛି ନା ବଲ୍ବ୍ ବି ପୋଡ଼ି ଯାଇଛି ଆପଣ ଯଦି ଗୋଟେ ଜିନିଷ କରିବେ ଆପଣ ବଲ୍ବ୍ ଯଦି ଯଦି ଭଲ୍ ଜଳୁଛି ନା ଜଳୁନି କହୁଛନ୍ତି ନା ଦେଖଯାଉନି ନା ନା ମୋ କଥା ଟିକେ ଶୁଣନ୍ତୁ ମୁଁ ଗଲେ କ'ଣ ବଲ୍ବ୍ଟା ଜଳିଯିବ କି ସେଟା ମୁଁ କହୁନି ମୁଁ ଗଲେ ଆପଣଙ୍କର ଯୋଉ ବଲ୍ବ୍ ଟା ଲାଗିଛି ବଲ୍ବ୍ ଭଲ ଭାବରେ ଜଲୁଛି ନା ଜଳୁନି ନା ଟୋଟାଲ୍ ଜଳୁନି ଟୋଟାଲ୍ ଫ୍ୟୁଜ୍ ହେଇଯାଇଛି ନା କ'ଣ କହୁଛନ୍ତି ଧପ ଧପ ହେଉଛି ଆଉ ତା'ର ଇଏ ଗୋଟେ ଜିନିଷ କହିଲେ ମୋତେ ସେଇ ବିଲ୍ ଆପଣ ଦେଇଛନ୍ତି ସେ ବିଲ୍ ଆପଣ ଯୋଉ ପାଇଥିବେ ଆପଣ ବିଲ୍ ଦିଆହେଇଛି ତ ଯୋଉ ବିଲ୍ଟା ଦିଆହେଇଛି ତା'ର ଫୋଟୋ ଟା ମୋତେ ହ୍ଵାଟ୍ସପ୍ କରିକି ପଠାଇ ଦିଅନ୍ତୁ ଟିକିଏ ଠିକ୍ ଅଛି ପଠେଇ ଦିଅନ୍ତୁ ଆପଣଙ୍କର ଆଉ ଯୋଉ ପଠେଇବେ ସେଇଥିରେ କଣ୍ଟାକ୍ ନମ୍ବର୍ଟା ମଧ୍ୟ ଲେଖି ଦିଅନ୍ତୁ ସେ ବିଲ୍ରେ ମୋ ଆମର ତ କଣ୍ଟାକ୍ ନମ୍ବର୍ ଅଛି ସେଇଠି ଆପଣ କଣ୍ଟାକ୍ ନମ୍ବର୍ ଲେଖିଦିଅ ହ୍ଵାଟସପ୍ ବି ପଠାନ୍ତୁ ମୁଁ ଦେଖୁଛି ପଠାନ୍ତୁ ମୁଁ ଲାଇନ୍ରେ ଅଛି ପଠାନ୍ତୁ ଆପଣ ଠିକ୍ ଅଛି ଥ୍ୟାଙ୍କ୍ ୟୁ